ଆଜି ଭାରତ ସମ୍ମୂଖୀନ ହେଉଥିବା ସବୁଠାରୁ ବଡ଼ ପରିବେଶ ସମସ୍ୟାଗୁଡ଼ିକ ଜଙ୍ଗଲରେ ଜଙ୍ଗଲ କାଟି ଦିଆଯାଉଚି ଜଙ୍ଗଲ କାଟି ଦେବାର୍ଲାଗି ପଶୁମାନେ ଲୋପ ପାଇଯାଉଛନ୍ତି ଆରୁ ବର୍ଷା ନାଇଁ ହବାର୍ ବର୍ଷା ନାଇଁ ହବାର୍ ଯୋଗୁଁ ଚାଷ ବି ଭଲ୍ସେ ନାଇଁ ହବାର୍ କି ଲୋକ ଯେନ୍ମାନେ ବି ମାନେ ଯେଉଁଟା କି ଚାଷ ବି ନେଇଁ ହବାର୍ ଆଉ ପାଣି ପବନ ପାଣି ମାନେ ବିଭିନତା କନ୍ଟ୍ରୋଲ୍ ହୋଇଯାଉଛି ଆଉ ବର୍ଷା ବି ନାହିଁ କିଛି କି କିଛି ନାହିଁ ମାନେ ଲୋଗ୍ ବି ମରି ଯାଉଛନ୍ ଚାଷ ନହେଲେ କେ କାଣା ଖାଇବେ ଭୋକେ ମରି ଯାଉଛନ୍ ତୋ ଏଇସବୁ ତ ନାଇଁ ହେବାର୍ କଥା ଆଉ ପାଣି ପାଣି ତ ସବୁ ଯେନ୍ତା ହେଲେ ବି ଦରକାର ଅଛି ନା ସେ ପାଣି ଲାଗି ତ ସବୁ କର୍ସନ୍ ତ ଆମର୍ ଇ ଜଙ୍ଗଲରେ ଜଙ୍ଗଲ ନାଇଁ କାଟ୍ବାର କଥା ହେଲେ କାଟି ଦଉଛନ୍